ମୁଁ ଆମର ସ୍କୁଲ୍ର ଶିକ୍ଷକଙ୍କ ପାଇଁ ମୁଁ ଗଦ୍ୟର ଉପହାର ଟିକୁ ଲେଖିଥିଲି କିନ୍ତୁ ସେଠି ପ୍ରତିଯୋଗିତାରେ ମୁଁ ଗଦ୍ୟର କବିତାଟିକୁ ଆଲୋଚନା କଲି କିନ୍ତୁ ସେଠି ଶିକ୍ଷକମାନେ ମୋର କବିତାଟିକୁ ପଢ଼ିଲେ ଆଉ ପସନ୍ଦ ବି କଲେ ମୋତେ ଧନ୍ୟବାଦ ବି ମଧ୍ୟ କହିଲେ